ହେଲୋ ହୁଁ ହୁଁ ଆଉ ହଉ ବରା ବରା ପିଆଜି ଏମିତି ବିକୁଛି ହଁ ସବୁ ଖାଉଛନ୍ତି ଲୋକେ ପଇସା ଦେବା ନାହିଁ କିଛି ନାହିଁ ଆଉ କିଛି ଭଲ ଚାଲୁନାହିଁ ଆଉ ସମସ୍ତେ ତ ଖାଇକି ଖାଲି ପଳେଇ ଯାଉଛନ୍ତି ଆଉ ପଇସା ଦେଉନାହାନ୍ତି ସବୁ ରେଟ୍ ବଢ଼ିଛି ଆଉ ଏମିତି ତ ସବୁ କାମ କରୁଛି ଆଉ କ'ଣ ଆଉ ସବୁ ଭଲ ହଁ ଚାଲିଛି ହେମିତି ସବୁ ଖାଉଛନ୍ତି ଭଲ ଚାଲିଛି ଆଳୁ ରେଟ୍ ବଢ଼ି ଯାଇଛି ଏମିତି ସବୁ କରୁଛି ହଁ ଆସ ଖାଇକି ଯିବ ନାଇଁ ନାଇଁ ଯୋଉ ଜାଗାରେ ଦେଇଥିଲି ସେଠି ତ ଆଉ କୋଉ ଜାଗାରେ ହୁଁ ହୁଁ ହୁଁ ହୁଁ ସବୁ ଭଲ ହେମିତି ହଁ ନାଁ ନାଁ ସେମିତି ତ ଚାଲୁଛି ସେମିତି ଦୋକାନରୁ ସବୁ ସେମିତି ଚଳୁଛୁ ଆଉ କୋଉ ରୋଜଗାର କରିବା ଆଉ କିଛି ନାହିଁ କରିବା ହୁଁ ଅଧା ଅଧା ଦେଉଛନ୍ତି ଅଧା ନାଇଁ ଦେବା ହଁ ହଉଛି ସେମିତି ପାଖେ ଅଛି ଦୁଇ ଚାରିଟା ଯେ ସେଟା ବି ଚଳୁଛି ଆମଟା ବି ଚଳୁଛି ଆଉ ପାଖ ଦୋକାନ ମାନ ବି ସେମିତି ଚଳୁଛି ଆଉ ସେମିତି ତ ଚଳିକି ସବୁ ହେମିତି ରୋଜଗାର କରିକି ସେମିତି ଚଳୁଛି ଆଉ

ହୁଁ ହୁଁ ହଁ ସେ ରଖୁଛି